ଆମେ ଯଦି କେତେବେଲେ ପହେଲା ଗୁଟେ ଚିତ୍ରାଙ୍କନଟେ କରୁଛୁଁ ବା ଗୋଟେ ଡ୍ରଇଂଟେ କରୁଛୁଁ ତ ଅନେକ ଭୁଲ୍ ହେଇଯାଏସି ଭୁଲ୍ ଭଟ୍କା ହେଇଯାଏସି ତ ଅନେକ୍ ଲୋକ୍ ତାର୍ମାନେ ଘବରେଇକରି ଭୁଲ୍ କରିଦେସନ୍ ଇଆଡ଼୍ ସେଆଡ଼୍ ହେଇଯାଏସିି ତାକର୍ ହାତ୍ ତ କେତେବେଲେ ଭଲ୍ସେ ନେଇ ବି ଚଲେ ତ ସେଥିର୍ଲାଗି ଚିତ୍ରାଙ୍କନରେ ଇ ସେ ତ ଗୁଟେ ଆମେ ଗୁଟେ ଜିନିଷ୍କେ ସବୁବେଲେ ଧ୍ୟାନ୍ ଦେବାର୍ କଥା କି ଗୁଟେ ଆଗ୍ରହ ଗୁଟେ ଚିତ୍ତ ଗୁଟେ ମନରେ ତାର୍ମାନେ ଆମେ ସେ ଜିନିଷ୍କେ ଫୋକସ୍ କରିକିରି ସେ ଜିନିଷ୍ ପ୍ରତି ଆତ୍ମନିର୍ଭର ହେକିରି ଆମେ ସେଟାକେ ଚଲାବାର୍କଥା ତ ଡ୍ରଇଂ କଲାବେଳେ କାଣାକି ଆମର୍ ମନ୍ ଯେତେବେଲେ ଅଛେ ସେ ମନ୍କେ ବହୁତ୍ ଶାନ୍ତ ସ୍ଥିର୍ କରିକିରି ସେନ ତାର୍ମାନେ ଡ୍ରଇଂ କର୍ବାର୍ କଥା ଆଉ ଯେନ୍ ଜିନିଷ୍କେ ଆମେ ଡ୍ରଇଂ କରୁଚୁଁ ସେ ଜିନିଷ୍କେ ମନେ ମନେ ଭାବୁଥିବାର୍ କଥା ଓ ଇ ଜିନିଷ୍ ସବୁ କଲେ ଡ୍ରଇଂ କଲାବେଲେ ଯେନ୍ ଭୁଲ୍ ଭଟ୍କା ହେସି ସେ ଭୁଲ୍ ଭଟ୍କା ନି ହୁଏ ଆଉ ଯେନ୍ ତାର୍ମାନେ ଉପକରଣ ବା ଯେନ୍ ସାମଗ୍ରୀଟା ଦର୍କାର୍ ସବୁବେଲେ ଆମର୍ ପାଖେ ଥିବାର୍ କଥା ଯେନ୍ତା ଗୁଟେ କମ୍ପାସ୍ ବକ୍ସ୍ ହେଲା ଇରେଜର୍ ବା ରବଡ଼୍ ଗୁଟେ ହେଲା ବା ସିଶା ଗୁଟେ ହେଲା କି ଯେନ୍ଟା ବି ହଉ ତାର୍ମାନେ ସବୁ ତାର୍ ଉପକରଣ୍ମାନେ ଆମର୍ ସବୁବେଲେ ସାଙ୍ଗେ ଥିବାର୍ କଥା ଓ ସେ ଉପକରଣ୍ମାନେ ସାଙ୍ଗେ ଥିଲେ ଆମେ ସବୁ ଠିକ୍ସେ ଡ୍ରଇଂ କରିପାର୍ମା ଓ ଆମର୍ ହେଣ୍ଡରାଇଟିଂ ବି ଭଲ୍ ହେବା ଆଉ ସବୁବେଲେ ଆମେ ଯେନ୍ ରାଇଟିଂ ଯେନ୍ କରୁଚୁଁ ତ ସେ ରଇଟିଂକେ ବି ଭଲ୍ କରି ରଖ୍ବାର୍ ଲାଗି ଚେଷ୍ଟା କର୍ବାର୍ କଥା